କମ୍ ଦାମର ନେବେ

ନାଇଁ ନାଇଁ ଅଠର ଶହ ଟଙ୍କା ପଡ଼ିବ ସେଇଟା ଆସନ୍ତୁ ଆପଣ ଦେଖିବେ

ନେଇକି ଆସନ୍ତୁ ଆମ ଆମ ଦୋକାନଟା ଏବେ ଘଣ୍ଟେ ଦୁଇଟା ବେଳେ ବନ୍ଦ ରହିବ ଚାରିଟା ବେଳେ ଖୋଲିବ ଚାରିଟାରୁ ଆଠଟା ରାତି ଆଠଟା ଯାଏଁ ରହୁଛି ଖୋଲା

ହଉ ହଉ